ଦଶ ହଜାର ଦୁଇଶହ ପଇଁତିରିଶ ବାର ହଜାର ଏକଶହ ପଞ୍ଚାଅଶୀ ଛତିଶ ହଜାର ଦୁଇଶହ ଚଉସ୍ତରୀ ସତଚାଳିଶ ହଜାର ଏକଶହ ପନ୍ଦର ବାବନ ହଜାର ଦୁଇଶହ ପଇଁତିରିଶ